ଆମ ଅଞ୍ଚଳରେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ଯେମିତି ହସ୍ତଶିଳ୍ପରେ ପଟ୍ଟଚିତ୍ରରେ ଟସର ଏବଂ ରେଶମ କପଡ଼ାରେ ଆମେ ଚିତ୍ର ଅଙ୍କନ କରି ସେଥିରେ ରଙ୍ଗ ମଧ୍ୟ ଦେଇଥାଉ ଚାନ୍ଦୁଆରେ ମଧ୍ୟ ଆମର ଏଠି ଶିକ୍ଷା କରିଥାନ୍ତି ତାଳପତ୍ରରେ ଆମେ ଖୋଦେଇ କରି ସେଥିରେ ସିଲେଇ କରି ତାକୁ ଆମେ ଚିତ୍ର ବିଚିତ୍ର କରି ରଙ୍ଗ ଦେଇଥାଉ ଦେଇଥାଉ ପଥର ଖୋଦେଇରେ ବିଭିନ୍ନ ଧାତୁରେ ଭଗବାନଙ୍କର ମୂର୍ତ୍ତି ମଧ୍ୟ ତିଆରି କରିଥାନ୍ତି ଆଉ ସେଗୁଡ଼ିକ ଦେଖିଲେ ମୋତେ ବହୁତ ସୁନ୍ଦର ଲାଗିଥାଏ ମାଟିମୂର୍ତ୍ତିରେ ଏବଂ କାଠ ଖଣ୍ଡିରେ ଭଗବାନଙ୍କ ମୂର୍ତ୍ତି ସ୍ଥାପନ କରି ଆମେ ବହୁତ ଖୁସି ହୋଇଥାଉ ଏହି ସବୁ କାମ ଆମ ପରମ୍ପରା ଓ ଐତିହକୁ ବଜାୟ ରଖି ପାରୁଛି ଏହାଦ୍ୱାରା ଆମେ ରୋଜଗାରକ୍ଷମ ମଧ୍ୟ ହୋଇଥାଉ ଏହି ସବୁ କାମ ଆମ ରାଜ୍ୟକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି